ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ହୁଏ କାରଣ କବାଡ଼ି ଫୁଟବଲ୍ ହେଉ ଭଲି କ୍ରିକେଟ୍ ଏବେ ସବୁଠାରୁ ବେଶୀ ଖେଳ ପ୍ରତି ଆଗ୍ରହ ହେଉଛି କ୍ରିକେଟ୍ କ୍ରିକେଟ୍ ହେଉଛି ପିଲାମାନେ ଖେଳନ୍ତି ଏ ସେମାନଙ୍କର ଦୂର ଦୂରାନ୍ତରୁ ସବୁ ଯୋଉ ଆସନ୍ତି ତାଙ୍କର ବନ୍ଧୁତା ସମ୍ପର୍କ ହୁଏ ତା'ପରେ ବି ଖେଳ ସମସ୍ତଙ୍କର ଗୋଟେ ଗୋଟେ ପ୍ରିୟ ଖେଳ ଥାଏ ତନ୍ମଧରୁ କ୍ରିକେଟ୍ ଆଉ ଭଲି ବି ଭଲି ଟୁର୍ଣ୍ଣାମେଣ୍ଟ ସବୁ ହୁଏ ବାହାରୁ ହରିୟାଣା ଆନ୍ଧ୍ରା ମହାରାଷ୍ଟ୍ର ଆନ୍ଧ୍ର ସବୁଆଡ଼ୁ ଆସନ୍ତି ଲୋକମାନେ ଖେଳିବାପାଇଁ ଆଉ ଖେଳ କିନ୍ତୁ ମଧ୍ୟ ଭଲ ଖେଳନ୍ତି ଖେଳାଳୀ ତାଙ୍କର ପ୍ରାଇଜ୍ ନେଇକି ଯାଆନ୍ତି ତା'ପରେ ନିଜ ଭଳିଆ ଆସିଲେ କବାଡ଼ି ଖେଳ ହୁଏ ରଜପର୍ବ ଭଳିଆ କବାଡ଼ି ଖେଳ ହୁଏ କବାଡ଼ି ଖେଳକୁ ଉଁ ଫୁଟବଲ୍ ବେଡ଼ମିନ୍ଟନ୍ ଶୀତଦିନ ଆସିଲେ ବେଡ଼ମିନ୍ଟନ୍ ଖେଳନ୍ତି ବେଡ଼ମିନ୍ଟନ୍ ଖେଳିବାଦ୍ୱାରା ଦେହରୁ ଝାଳ ବାହାରେ ଏବଂ ଶୀତଦିନେ ବି ଦେହ ଶୀତ ଲାଗେନାହିଁ କାରଣ ଖେଳ ବ୍ୟାଡ଼ମିନ୍ଟନ୍ ଖେଳିଲେ ଦୌଡ଼ିଆକୁ ପଡ଼େ ଦୌଡ଼ିଆକୁ ପଡ଼ିଲେ ଖେଳ ଦେହକୁ ଠିକ୍ ରୁହେ ଶରୀର ସବୁବେଳେ ଫୁର୍ତ୍ତି ରହେ ତେଣୁ ସବୁ ରକମ୍ର ଖେଳ ଆମ ଅଞ୍ଚଳରେ ଖେଳା ହୁଏ ଖେଳ ହେଉଛି ବିଭିନ୍ନ ପ୍ରକାରର ଅଛି ଯାହାର ଯୋଉଟା ରୁଚି ସେଇ ଖେଳ ହୁଏ ଆଉ ପାରମ୍ପରିକ ଖେଳ ସବୁ ପ୍ରକାରର ଖେଳ ଅଛି ଯୋଉ ପିଲା ଯାହାକୁ ଚଏସ୍ ସିଏ ସେଇ ଖେଳ ଖେଳେ ଆଉ ଖେଳ କଥା ବିଭିନ୍ନ ପ୍ରକାର ଖେଳ ଅଛି ଖେଳାଯାଏ ମଧ୍ୟ ଆମ ଅଞ୍ଚଳର ସବୁ ଖେଳ ଖେଳାଯାଏ